ତିନି ଜାନୁଆରୀ ଦୁଇ ହଜାର ଆଠ ସତେଇଶ ଅକ୍ଟୋବର ଦୁଇ ହଜାର ଦଶ ତେଇଶ ନଭେମ୍ବର ଦୁଇ ହଜାର ତେର ସତର ଫେବୃୟାରୀ ଦୁଇ ହଜାର ସତର ଚଉଦ ଡିସେମ୍ବର ଦୁଇ ହଜାର ଉଣାଇଶ